ହ୍ୟାଲୋ ହିନ୍ଦୁସ୍ତାନ ଟ୍ରାଭେଲସ୍ ଆଜ୍ଞା ମୋର ଯିବାର ଥିଲା ଷ୍ଟେସନ ଯେହେତୁ ମୋର ଟିକେ ଲେଟ୍ ହେଇଯାଇଛି ହେଁ ତେଣୁକରି ସେ ଆପଣଙ୍କର ଡ୍ରାଇଭର ବି ସେ ଲେଟରେ ଆସୁଛନ୍ତି ଆସିନାହାନ୍ତି ଏଯାଏଁ ମୋର ବର୍ତ୍ତମାନ ଗାଡ଼ି ଅଛି ମୁଁ ଯିବାକୁ ପଡ଼ିବ ଏଣୁକରି ଆଉ ମୋର ଯୋ ବୁକିଂଟା ଆପଣେ କ୍ୟାନସେଲ କରିଦିଅନ୍ତୁ ଏବଂ ମୋର ପଇସାଟା ବି ରିଟର୍ଣ୍ଣ କରିଦିଅନ୍ତୁ ମୁଁ ଅନ୍ୟ ଡ୍ରାଇଭର ସହିତ ଅନ୍ୟ ଗାଡ଼ିରେ ମୁଁ ମୋର ଷ୍ଟେସନ ଯିବି ଏବଂ ଯେହେତୁ ଆପଣଙ୍କର ଡ୍ରାଇଭର ଆସିବା ଲେଟ୍ ହେଲା ଏବଂ ଆପଣ ଏଜେନ୍ସିର ଦାୟିତ୍ୱ ବି ଆପଣ ରହିଲା ନାହିଁ ଏଣୁକରି ଆମେ ବହୁତ ଅସୁବିଧାରେ ପଡ଼ିଲୁ ଏବଂ ଅନ୍ୟ ଗାଡ଼ି ମୁଁ ଅନ୍ୟ ଏଜେଣ୍ଟ୍ ସହିତ କଣ୍ଟାକ୍ଟ କରିକିରି ଅନ୍ୟ ଡ୍ରାଇଭର ସହିତ ମୁଁ ମୋର ଷ୍ଟେସନକୁ ମୁଁ ବର୍ତ୍ତମାନ ବାହାରୁଛି ଏଣୁକରି ମୋ ମୋର ଟଙ୍କାଟା ମତେ ଫେରେଇ ଦିଅନ୍ତୁ